ମୁଁ କିଣିଥିବା ଫ୍ୟାନ୍ଟି ମୋତେ କିଛି ଦିନ ବ୍ୟବହାର କଲା ପରେ ତା ଚାଲିଲାନି ଗଁ ଗଁ ଶବ୍ଦ କଲା ଯାହାଫଳରେ ମୋର ଅର୍ଥ ଶ୍ରାଦ୍ଧ ହେଲା ବୋଲି ମୁଁ ଚିନ୍ତା କଲି ତେଣୁ ତାକୁ ବୁଲାଇବା ଫଳରେ ବହୁତ କମ ବୁଲିଲା ତା'ର ସାଉଣ୍ଡ ହେଲା ମୋତେ ଯେଉଁ ଭଳି ଯେଉଁ ଉଦ୍ଦେଶ୍ୟରେ ମୁଁ କିଣିଥିଲି ସେ ଉଦ୍ଦେଶ୍ୟ ମୋର ସଫଳ ହେଲା ନାହିଁ